କନ୍ଧମାଳ ଜିଲ୍ଲାରେ ମୁଖ୍ୟ ପ୍ରାକୃତିକ ସମ୍ପଦ ହେଉଛି ଜଙ୍ଗଲ ସମସ୍ତେ ଜଙ୍ଗଲ ଉପରେ ନିର୍ଭର କରି ଚଳନ୍ତି ଆଉ ଜଙ୍ଗଲରୁ କାଠ ବିକ୍ରିକରି ହେଉ କିମ୍ବା ପତ୍ର ଖଲି କରିକି ବିକ୍ରି କରି ହେଉ କିମ୍ବା ଜଙ୍ଗଲରେ ଯାହା ବି ଜାତ ହେଉଥିବା ଦ୍ରବ୍ୟ ବା ହରଡ଼ା ବାହାଡ଼ା ଅଁଳା ଏସବୁ ବିକ୍ରି କରିହେଉ ସେମାନେ ନିଜର ପରିବାର ପୋଷଣ କରନ୍ତି ତେଣୁ ଆମ କନ୍ଧମାଳ ଜିଲ୍ଲାରେ ସବୁଠାରୁ ମୁଖ୍ୟ ପ୍ରାକୃତିକ ସମ୍ପଦ ହେଉଛି ଜଙ୍ଗଲ ଆଉ ଜଙ୍ଗଲକୁ ସମସ୍ତେ ନିଜର ଜୀବନ ଜୀବିକା ବୋଲି ଭାବିଥାନ୍ତି ତେଣୁ ଜଙ୍ଗଲକୁ ସମସ୍ତେ ପ୍ରତିଦିନ ଯାଆନ୍ତି ଆଉ ଜଙ୍ଗଲରେ ଯାହା ବି ମିଳେ ସେମାନେ ଆଣି ହାଟରେ ବିକ୍ରିକରି ସେମାନେ ନିଜର ପେଟ ପୋଷିଥା'ନ୍ତି